ନା ମୁଁ କୌଣସି ଟ୍ୟାପ୍ ପାଣି ବ୍ୟବହାର କରୁ ନାହିଁ ଟପ୍ ପାଣି ଯଦି ପାଇବି ତାହେଲେ ଭଲ ପାଣି ପାଇବି ତାହେଲେ କୌଣସି ରୋଗ ବେମାର ହବନି ଶୁଦ୍ଧ ପାଣି ପାଇବୁ ଆଉ ତା ଟ୍ୟାପ୍ ପାଣିରେ ବିଭିନ୍ନ ପ୍ରକାର ଜୀବାଣୁ ଆସୁଛି ଆଉ ଟପ୍ ପାଣିରେ କୌଣସି ଜୀବାଣୁ ଆସୁନି ଖାଦ୍ୟ ବି ବିଶୁଦ୍ଧ ପାଇବୁ ଟପ୍ ପାଣିରେ ଟ୍ୟାପ୍ ପାଣିରେ ବହୁତ ଜୀବଜନ୍ତୁ ଜୀବାଣୁ ଆସୁଛି